ଧାନ ଫସଲରେ ମଣ୍ଡି କାର୍ଡ଼ କରୁ ମଣ୍ଡି କାର୍ଡ଼ କରି ତା ନମ୍ବର ହେଲେ ଦେଉ ତାପରେ ପନିପରିବା ଟମାଟୋ ବାଇଗଣ କୋବି ଆଲୁ ପିଆଜ ସେଇ ପନିପରିବାର ବଜାରକୁ ନେଇ ବେପାରୀକୁ ଦେଉ ଅବେପାରୀ ମଧ୍ୟ ସେଇ ଆମଠୁ ଦୁଇ ପଇସା ନପାଇଲେ ରଖିବ କି ଆମେ ପଚାଶରେ ଦେଲେ ସେ ପଚଶସ୍ତର ହେଲା କରିବ ଆମେ ପାଞ୍ଚ ଶହରେ ଦେଲେ ସେ ପଚଶସ୍ତର କିଛି ଫାଇଲନ୍ରେ ପାଇଲେ ହେବ ଆମେ ବସ୍ତା ପିଛା ପାଞ୍ଚ ଶହ କଲେ ସେ ଆଠ ଶହ ହେଲେ କରିବ ହଜାରେ କଲେ ସେ ବାର ଶହ ହେଲେ କରିବ ତେଣୁ ଚାଷ କାମ ଯାହାର କି ଆନନ୍ଦ ତାହାର ବୋଲି କୁହା ହୁଏ କିନ୍ତୁ ଚାଷ ଦୁନିଆରେ ସବୁ ଫାସ ହୋଇଗଲା ଚାଷ ତ ସବୁ ଘିିନଆ ପଡ଼ୁଛି ଆଉ ଧାନ କମ୍ଲେ ବିକ୍ରିନି ଆର୍ ପାଟ କିଣିଲେ ଚାକିରିନି ଏଇସବୁ ସଂସାର ଦୁନିଆ ହୋଇଯାଉଛି ବୋଇଲେ ମଣ୍ଡିିକାଡ଼ କରିବ ତା ସମୟରେ ନଉନା ଗହିଲେ ଧାନ କୁଇଣ୍ଟାଲ ଦୁଇ ହଜାର ଏକୋଇଶି ବାଇଶି କରୁଛନ୍ତି କିନ୍ତୁ ସବୁ ହିସା ପିତା ଉପରେ ସବୁ ଜିରୋ ହୋଇଯାଉଛି ତେଣୁକରି ସରକାର କିଛି ସହଯୋଗ ଇଏ କରିବ ଏ ଠୁ ଜେଡ଼୍ର କାମ କଲାବେଲେ ସାର ଔଷଧ କଟା ଫଟା ପାଣି ସବୁ ଘରକୁ ଦେଲା ବେଲକୁ ସବୁ ସମାନ ହେଇଯାଉଚି ତେଣୁ ଆମେ ବେପାରୀକୁ ଦେବା ବେପାରୀ କ'ଣ କରିବ ସେ ଯହିଁତି କାମ କରୁଛି ଆମେ ତ କରିପାରୁନା ସେ ଓଦା ଦେଲେ ବଲେ ଗୋଦା ହଉଚେ ଆମେ ସଫା ଦେଲେ ବଲେ ସେ ସେ ଯଆଦ କରୁଛି ବୋଇଲେ ଚାଷ ହେଉଛି ବଡ଼ ଚାଷରେ ମହମତି ମହମତି ନା ଏଠି ଯେ ଟାଇମ୍କୁ ସେଟା ନ କଲେ ଚାଷ ହେବ ନାହିଁ ଆଉ ଉତ୍ପାଦନ କରିକରି ଏଇ ସାମର୍ଥ୍ୟ ଜୀବନକୁ ପୋଷିବା ମାହା କଡ଼ା ହେଉଛି ତେଣୁ କରି ଚାଷ ନ କଲେ ଆଉ କି ଚାଷ ହେଉଛି ସଂସାରରେ ମେନ୍ ଜିନିଷ ଦୁନିଆକୁ ଯୋଗାଉଛି ଆହାର ଚାଷୀ ଭାଇ କାହାର ଏଇ ଭଲିଆ କଥା ହେଉଛି ଚାଷ ହେଉଛି ଏକ ନମ୍ବର୍